ମୋ' ଜୀବନରେ ଏମିତି ଗୋଟିଏ ଘଟଣା ଘଟିଥିଲା ସେତେବେଳେ ମୁଁ ଦଶମ ଶ୍ରେଣୀରେ ପାଠପଢୁଥିଲି ସେତେବେଳେ ମୋ' ବାପାଙ୍କ ଦେହ ବି ବହୁତ ଖରାପ ଥିଲା ଆମ ଘରେ ସେତବେଳେକୁ ପଇସା ବି ଅଭାବ ଥିଲା ମୋ'ର ସେତେବେଳେ ପାଠ ପଢ଼ିବାରେ ବହୁତ ସମସ୍ଯା ଦେଖାଦେଉଥିଲା ସେତେବେଳେ ବାପାଙ୍କ ମେଡ଼ିସିନ ଆଣିବାପାଇଁ ବି ପଇସା ପତ୍ର ବି ଅଭାବ ଥିଲା ସେତେବେଳେ ମୋ' ଟ୍ୟୁସନ ପାଇଁ ବି ଅଭାବ ଥିବାରୁ ମୁଁ ଟ୍ୟୁସନ ଯାଉ ଯାଇପାରୁନଥିଲି ତେଣୁକରି ମୁଁ ଆମ ଘରେ ମହମବତୀ ଲଗାଇକି ପାଠ ପଢୁଥିଲି ସମସ୍ତଙ୍କ ଘରେ ବିଦ୍ୟୁତ ଥାଇ ମଧ୍ୟ ଆମ ଘରେ ବିଦ୍ୟୁତ ନ ଥିଲା ତେଣୁକରି ମୁଁ ଆମଘରେ ଡିବିରି କିମ୍ବା ମହମବତୀ ଲଗାଇ ସବୁବେଳେ ପାଠପଢ଼େ ମୁଁ ସମସ୍ତଙ୍କ ସାହାଯ୍ୟ ଆମ ଘରେ କରେ ମା' ଙ୍କୁ ବି ବହୁତ ହେଲ୍ପ କରେ ଆଉ ମୋ'ର ନିଜ ଉପରେ ବହୁତ ବିଶ୍ବାସ ଥିଲା କି ଯେ ମୁଁ ଏତେ ସମସ୍ଯା ଥାଇକି ବି ମୁଁ ଦଶମ ବୋର୍ଡ ପରୀକ୍ଷାରେ ପାସ ହୋଇପାରିବି ତେଣୁକରି ସେହି ବିଶ୍ବାସକୁ ନେଇ ମୁଁ ଦଶମ ବୋର୍ଡ ପରୀକ୍ଷାରେ ଦେବାପାଇଁ ବହୁତ ଚେଷ୍ଟାକଲି ପାଠପଢ଼ିବାପାଇଁ ବହୁତ ଚେଷ୍ଟା କରିକି ତେଣୁ ଦଶମ ବୋର୍ଡ ପରୀକ୍ଷାରେ ପାସ ବି ହେଲି ମୁଁ ବିଶ୍ଵାସ ବି କରିପାରୁନି ଯେ ଏତେ ସମସ୍ଯା ଥାଇକି ବି ମୁଁ ଦଶମ ବୋର୍ଡ ପରୀକ୍ଷାରେ ପାସ ହେଲି ବୋଲି